ଆମ ଓଡ଼ିଆ ଭାଷା ତ ମୁଁ ଜାଣିନି ଆମ ଓଡ଼ିଆ ଭାଷା ହେଉଛି ଜ ଜଗତସିଂହପୁରରେ ଆମେ ଓଡ଼ିଆ ହିଁ କହିଥାଉ ଆଉ କଟକରେ ବି କହିଥାଉ ଆମ ଓଡ଼ିଆ ଭାଷା ହି ବହୁତ ସବୁଠାରୁ ସୁନ୍ଦର ଭାଷା ଆମେ କହିଥାଉ ଆଉ ସମ୍ବଲପୁରରେ ତାଙ୍କର ଓଡ଼ିଆର ମାନେ ଟିକେ ବଙ୍କା ଭାଷା କୁହନ୍ତି ହେଲେ ଆମ ଜଗତସିଂହପୁର କଟକ ଏଥିରେ ସବୁ ଓଡ଼ିଆ ଭାଷା ହିଁ କ୍ଲିଅର କହିଥାଉ ଆଉ ସେମାନଙ୍କ ଭାଷାଟା ଟିକେ ଭିନ୍ନ ଓଡ଼ିଆଠାରୁ ହେଲେ ଆମ ଭାଷାଟା ଶୁଣିବାକୁ ବହୁତ ସୁନ୍ଦର ଲାଗେ ତାଙ୍କ ଭାଷା ଠାରୁ ବହୁତ ସୁନ୍ଦର ଟିକେ ଥାଏ ଆମେ ଆମ ଓଡ଼ିଆ ଭାଷାକୁ ବହୁତ ଭଲ ପାଉ ଆମେ ବି କହୁ ଆଉ ଆମେ ବି କହିକି ବହୁତ ଭଲ ଭାବେ ବୁଝୁ ସେଥିପାଇଁ ଆମ ଓଡ଼ିଆ ଭାଷା ହିଁ ବହୁତ ସବୁଠାରୁ କୁହନ୍ତି ସବୁଠାରୁ ଓଡ଼ିଆ ହିଁ ସୁନ୍ଦର